ହଁ ମୁଁ ବାହାର ଯାଇଥିଲି ମୁଁ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମୁଁ ବହୁତ ହଇରାଣ ହଉଥିଲି ମୁଁ ନିଜ ଦେଶକୁ ଆସିବା ପାଇଁ ଆସପ ଆବେଦନ କରିବା ଅଧିକାରୀଙ୍କୁ ଅନୁରୋଧ କରିୁଥିଲି ଏବଂ ମୋର ପାସ୍ପୋର୍ଟ ଜଲ୍ଦି ପାଇଁ ମୁଁ ମଧ୍ୟ ବହୁତ ଚେଷ୍ଟିତ ଥିଲି ଏବଂ ଆବେଦନ କରିବା ପାଇଁ ମଧ୍ୟ ମୁଁ ସେମାନଙ୍କୁ ବହୁତ ରିିକ୍ୱେଷ୍ଟ କରିଥିଲି କାରଣ କାହିଁକିନା ମୋତେ ସେଠାରୁ ଯିବାକୁ ପଡ଼ୁଥିଲା ଏବଂ ଆମେ କୌଣସି ଜାଗାରେ ରହିକି ମଧ୍ୟ ନିଜ ଜାଗାକୁ ଯିବାକୁ ବହୁତ ଇଚ୍ଛା କରିଥାଉ କାରଣ କାହିଁକିନା ସେ ଜାଗା ଆମକୁ ଭଲ ଲାଗିଥାଏ କିମ୍ବା ଖରାପ ବି ଲାଗିଥାଏ ଯାହାଦ୍ୱାରାକି ଆମେ ନିଜ ଦେଶରେ ଯିବାକୁ ବହୁତ ଇଚ୍ଛା କରିଥାଉ ଯାହାଫଳରେ ଆମର ଏ ପ୍ରକ୍ରିୟା ଦ୍ୱାରା ଆମେ ନିଜର ପାସପୋର୍ଟ ଆବେଦନ କରି ଆମେ ନିଜ ଦେଶକୁ ଯାଇଥାଉ କାରଣ କାହିଁକିନା ପାସପୋର୍ଟ ନହେବା ଦ୍ୱାରା ଆମେ ଅନ୍ୟ ଦେଶରୁ ନିଜ ଦେଶକୁ ଯାଇପାରିବୁ ନାହିଁ ଯାହାଫଳରେ ଆମେ ପାସପୋର୍ଟ ଆବେଦନ କରିବା ପାଇଁ ନିହାତି ଆବଶ୍ୟକ ଅଟେ କାରଣ ପାସପୋର୍ଟ ହେଉଛି ଆମ ନିହାତି ଦରକାର ଆମେ ଯେଉଁ ଜାଗାକୁ ଯାଇଥାଉ ଅନ୍ୟ ଜାଗାରେ ଯିବା ପାଇଁ ଆମକୁ ପାସପୋର୍ଟ କିମ୍ବା ଭିଜାର ନିହାତି ଦରକାର ଅଟେ ସେଥିପାଇଁ ଆମେ ସବୁ ଆବେଦନ କରିଥାଉ ଏବଂ ଗ୍ରୀଷ୍ମ ପ୍ରବାହ ହଉ ବର୍ଷା ଋତୁ ହଉ ଯେଉଁ ଋତୁରେ ବି ହଉ ଆମେ ସେସବୁକୁ ଆବେଦନ କରିକି ଆମେ ନିଜ ଦେଶ ଦେଶକୁ ଯାଇଥାଉ